ବଢ଼ିଆ ପୁସ୍ତକଟେ ଅଛି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ମାନେ ଯେତେ ସବୁ ବ୍ରହ୍ମାଣ୍ଡରେ କୋଟିସୁନ୍ଦରୀ ଅଛନ୍ତି ସେମାନଙ୍କ ମଧ୍ୟରୁ ହେଉଛି ଶ୍ରେଷ୍ଟ ଏହା ଲେଖିଛନ୍ତି ଉପେନ୍ଦ୍ର ଭଞ୍ଜ ସେଇ ପୁସ୍ତକଟି ମୋର ସାର୍ ସଦାନନ୍ଦ ସାର୍ ଗୋଟେ ଅଛନ୍ତି ସେ ସେଇ ବିଷୟରେ ବହୁତ କହନ୍ତି ସେ ସେଥିପାଇଁ ବୋଲି ମୁଁ ଯାଏ ପଢ଼ିବାପାଇଁ ଦେଖିଲି ତା'ର ଗୋଟେ ଶବ୍ଦ ସଂଯୋଜନା ଅଛି ସମ୍ପୂର୍ଣ ମାତୃଭାଷା ସେ ଭାଷାଗୁଡ଼ାକ ମୁଁ ସହଜରେ ଗ୍ରହଣ କରି ପାରୁନାହିଁ କାହିଁକି ନା ଏବେ ଯେଉଁ ଆମେ ଭାଷାରେ କଥାବାର୍ତ୍ତା ହେଉଛୁ ସେଟା ମିଶ୍ରିତ ଭାଷା ଯେଉଁ ଇଂରେଜ ଭାଷାରେ କିଛି ମିଶ୍ରିତ ବିଦେଶୀ ଭାଷାରେ କିଛି ମିଶ୍ରିତ ସେ ଭାଷା ଗୁଡ଼ାକ ମିଶ୍ରିତ ହେବା ଦ୍ୱାରା ସେ ଭାଷା ଗୁଡ଼ାକ ମୁଁ ସହଜରେ ଗ୍ରହଣ କରି ପାରୁନାହିଁ ସେଟା ମୁଁ ପଢ଼ିବା ପାଇଁ ସେତେବି ମୋତେ ପସନ୍ଦ ଲାଗୁନି କାହିଁକି ନା ବୁଝୁନି ତ କେମିତି ପଢ଼ିବୁ ତେଣୁ ସେଇ ବିଷୟଟି ମୋତେ ପଢ଼ି ଜାଣିଲେ ଭଲ ଲାଗିବ କାହିଁକି ନା କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ବୋଲେ ସୁନ୍ଦରୀଙ୍କ ମଧ୍ୟରେ ସବୁଠାରୁ ଶ୍ରେଷ୍ଟ ହେଉଛନ୍ତି ସିଏ ସେ ଜଣେ ଲାବନ୍ୟବତୀ ବୋଲି କରି ଜଣେ ଚରିତ୍ର ଅଛି ସେଇ ଚରିତ୍ରକୁ ବହୁତ ଭଲ ଲାଗେ ସେଇ ବିଷୟଟା ପଢ଼ିବାପାଇଁ ମୋତେ ବେଶି ଇଚ୍ଛା କିନ୍ତୁ ପଢ଼ିପାରେ ନାହିଁ